ମୋତେ ବସ୍ରେ ଯିବାକୁ ବେଶୀ ଭଲ ଲାଗେ କାହିଁକି ନା ବସ୍ରେ ଦୂରିଆ ରାସ୍ତା ମଧ୍ୟ ଯିବାକୁ ପଡ଼ିଥାଏ ବସ୍ରେ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଥାଏ ଆଉ ଝରକା ମଧ୍ୟ ଥାଏ ଆଉ ଏହା ଡିଜେଲ୍ରେ ମଧ୍ୟ ପରିଚାଳିତ ହୋଇଥାଏ ବସ୍ରେ ଡ୍ରାଇଭର୍ର ମୁଖ୍ୟ ଭୂମିକା ଥାଏ କାହିଁକି ଡ୍ରାଇଭର୍ ନହେଲେ ବସ୍ ଚାଲିବ ନାହିଁ ଡ୍ରାଇଭର୍ ସିଟ୍ ବେଲ୍ଟ ନିହାତି ପିନ୍ଧିବା ଦରକାର ସିଟ୍ ବେଲ୍ଟର ୟୁଜ୍ ଯଦି ନ କରିବେ ତେବେ ବିଭିନ୍ନ ପ୍ରକାର କ୍ଷତିର ମଧ୍ୟ ଶୀକାର ହୋଇଥାନ୍ତି ଉପର ଷ୍ଟୋରେଜ୍ କ୍ୟାରିଅର୍ରେ ମଧ୍ୟ ବିଭିନ୍ନ ପ୍ରକାର ସାମାନ୍ ରଖିବା ପାଇଁ ବସ୍ରେ ସୁବିଧା ଥାଏ ବସ୍ରେ ଦୂର ଜାଗାକୁ ଗମନା ଗମନ କରିବା ପାଇଁ ସୁରକ୍ଷିତ ହିସାବରେ ସୁବିଧା ମଧ୍ୟ ହୋଇଥାଏ ବସ୍ରେ ଦୂର ରାସ୍ତାକୁ ଯିବାକୁ ହେଲେ ପରିବାରର ସମସ୍ତଙ୍କୁ ନେଇକି ଗଲେ ମଧ୍ୟ ସୁରକ୍ଷିତ ହିସାବରେ ଫେରିବାକୁ ପଡ଼ିଥାଏ